ମୁଁ ପହଁରା ଶିଖିବା ପାଇଁ ସାଧାରଣତଃ ଟିୟୂବ୍ର ସାହାଯ୍ୟ ନିଏ ଲାଇଫ୍ ଜ୍ୟାକେଟ୍ ଓ ପହଁରା ଶିଖିଥିବା ଯେକୌଣସି ଲୋକ ର ମଧ୍ୟ ସାହାଯ୍ୟ ନେଇଥାଏ

ମୁଁ ବୁଡ଼ିଯିବା ଭଳି କୌଣସି କଠିନ ପରିସ୍ଥିତିରେ ଅନୁଭବ କରିଛି ଏଭଳି କଠିନ ପରିସ୍ଥିତିରେ ମୁଁ ମୋର ଏକ ସାଙ୍ଗକୁ ସାହାଯ୍ୟ କରିଛି ଯିଏ କି ନୂଆ ନୂଆ ପହଁରା ଶିଖିବା ପାଇଁ ନଦୀକୁ ଯାଇଥିଲା ମୁଁ ସେଠାରେ ଉପସ୍ଥିତ ଥିଲି ଏବଂ ସେହି ସାଙ୍ଗଟି ବହୁତ ସ୍ରୋତରେ ଚାଲି ଯାଇଥିବାରୁ ସେ ଆଉ ନିଜକୁ ସମ୍ଭାଳି ନପାରି ସେହି ଜାଗାରେ ବୁଡି ଯାଇଥିଲା ଏବଂ ରକ୍ଷା କର ରକ୍ଷା କର ଭଳି ଡ଼ାକ ମୋତେ ଶୁଭିଥିଲା ମୁଁ ତା'କୁ ନଦୀ ଭିତରକୁ ଯାଇ ମୋର ଲାଇଫ୍ ଜ୍ୟାକେଟ୍ର ସାହାଯ୍ୟ ମାଧ୍ୟମରେ ମୁଁ ତାହାକୁ ରକ୍ଷା କରିଥିଲି